ଆମ ଖବରକାଗଜରେ ଆମ ଅଞ୍ଚଳର ଅନେକ ସାଂସ୍କୃତିକ ଖବର ପ୍ରକାଶ ପାଇଛି ଆମ ଅଞ୍ଚଳର ରଥଯାତ୍ରା ଦୋଳଯାତ୍ରା ଏମିତି ସାଂସ୍କୃତିକ ପର୍ବ ଖବର ସମ୍ବାଦ ପତ୍ରରେ ବାହାରିଥାଏ ଅନେକ ସାଂସ୍କୃତିକ ଖବର ମଧ୍ୟ ବାହାରିଥାଏ କାରଣ ଆମ ଅଞ୍ଚଳରେ ଅନେକ ପର୍ବ ପାଳନ କରାଯାଏ ଆମ ଅଞ୍ଚଳ ହେଉଛି ସାଂସ୍କୃତିକ ଅଞ୍ଚଳ ଏଠାରେ ପର୍ବ ଗୁଡ଼ିକ ବହୁତ ଆଡ଼ମ୍ବର ସହିତ ପାଳନ କରାଯାଏ ପିଢ଼ି ପରେ ପିଢ଼ି ଆମର ଏଠାରେ ସମସ୍ତେ ପାଳନ କରନ୍ତି ପର୍ବ ଏଠାରେ ବହୁତ ଖୁସିରେ ମଧ୍ୟ ପାଳନ କରନ୍ତି ସାଂସ୍କୃତିକ ଉପାୟରେ